ଓଡ଼ିଆ ଭାଷା ଓ ସାହିତ୍ୟ ବହୁ ପ୍ରାଚୀନ କିନ୍ତୁ ବାସ୍ତବରେ ପଞ୍ଚଦଶ ଶତାବ୍ଦୀ ହିଁ ଓଡ଼ିଆ ସାହିତ୍ୟରେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲା ସାରଳା ଦାସ ଥିଲେ ଏ ଯୁଗର ଆଦ୍ୟ ପ୍ରବର୍ତ୍ତନ ଆଦିକବି କବିଙ୍କ ମହାଭାରତ ଏକ ଜାତୀୟ ମହାକାବ୍ୟ ସାଧାରଣ ଜନତାର ସାମାଜିକ ଧାର୍ମିକ ତଥା ସାଂସ୍କୃତିକ ଚେତନାକୁ ଏହା ଗଭୀର ଭାବେ ଉଦବୁଦ୍ଧ କରିଛି ଆଦି ଯୁଗ ପରେ ଓଡ଼ିଆ ସାହିତ୍ୟରେ ପଞ୍ଚସଖା ଯୁଗର ଉଦ୍ଭବ ଓ ବିକାଶ ଘଟିଥିଲା ବଳରାମ ଦାସ ଜଗନ୍ନାଥ ଦାସ ଅନନ୍ତ ଦାସ ଯଶୋବନ୍ତ ଦାସ ଓ ଅଚ୍ୟୁଦାନନ୍ଦ ଦାସଙ୍କ ସାହିତ୍ୟକୃତି ଓଡ଼ିଆ ସାହିତ୍ୟର ଗର୍ବ ଓ ଗୌରବ ବଳରାମଙ୍କ ଜଗମୋହନ ରାମାୟଣ ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଶାର ଲକ୍ଷ ଲକ୍ଷ ଜନତାର ପବିତ୍ର ଓ ଆଧ୍ୟାତ୍ମିକ ଗ୍ରନ୍ଥ ଧର୍ମୀୟ ଯୁଗ ନାମରେ ବି ଏ ଯୁଗକୁ ଆଖ୍ୟାୟିତ କରାଯାଇଥାଏ